ଭାରତର କେତେ ଜଣ ଯୋଗ ଗୁରୁଙ୍କ ନାମ ହେଲା ତିରୁ ମଲାଈ କ୍ରିଷ୍ଣାମ ଆଚାର୍ଯ୍ୟ ସେ ଫାଦର୍ ଅଫ୍ ମଡର୍ନ ୟୋଗ ନାଁ ରେ ପରିଚିତ ସ୍ୱାମୀ ଶିବାନନ୍ଦ ସରସ୍ବତୀ ସେ ବି ଜଣେ ଯୋଗ ଗୁରୁ ଥିଲେ ମହାଋଷି ମହେଶ୍ଵଗି ସେ ବି ଜଣେ ଯୋଗ ଗୁରୁ ଥିଲେ ସ୍ୱାମୀ ରାମ ବି କେ ଏସ୍ ଲାଇଙ୍ଗର ସ୍ୱାମୀ କ୍ରିଷ୍ଣା ପଟାଭି ଜଏସ୍ ଜାଗି ବାସୁଦେବ ଏସବୁ କିଛି ଯୋଗ ଗୁରୁଙ୍କ ନାମ ସେ ଆମେ ଏହି ପରି ଭାବରେ ପ୍ରେଣିତ ହୋଇଛନ୍ତି ଯେ ଯଦି ଆମେ ତାଙ୍କ ପାଖରୁ ଯୋଗ ଶିଖୁଛନ୍ତି କିମ୍ବା ତାଙ୍କ କଥାରେ ଅନୁପ୍ରେଣିତ ହେଉଛନ୍ତି ସେ ଆଜି ପର୍ଯ୍ୟନ୍ତ ବି ଆମେ ଦେଖିବା ଯେ ସେ ତାଙ୍କ ଶରୀର ସୁସ୍ଥ ସେ କୌଣସି ହସ୍ପିଟାଲ୍କୁ ବି ସେ ଯିବାକୁ ପଡ଼ୁନାହିଁ ସେ ଯୋଗ କରିକି ନିଜ ଦେହକୁ ଦେହ ର ଯତ୍ନ ନେଉଛନ୍ତି ସେଇ ପରି ଆମେ ବି ନିହାତି ଯୋଗ କରିବା ଆବଶ୍ୟକ ସକାଳୁ କିଛି ସମୟ ଦୌଡ଼ିବା ଆବଶ୍ୟକ ତାପରେ ଆମେ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ ନିୟମିତ ଭାବରେ ସେଇ ନିୟମ ଗୁଡ଼ିକ ପାଳନ କରିବା ଆବଶ୍ୟକ ଖରାପ ଖରାପ ଜିନିଷକୁ ବର୍ଜନ କରିବା ଆବଶ୍ୟକ ତାଙ୍କ ପାଖରୁ ଆମେ ଏଇ ସବୁ କଥା ଶିଖିଥାନ୍ତି ତାପରେ ଆମର ମୁଖ୍ୟ ଉଦେଶ୍ୟ ରହୁଛି ଆମେ କେମିତି ଆମ ଶରୀର ସୁସ୍ଥ ଶରୀର ଓ ମନ ସୁସ୍ଥ ରହିଲେ ଆମର ମେଡ଼ିଟେସନ୍ଟା ନିହାତି ଆବଶ୍ୟକ ଶରୀର ଓ ମନ ଆମର ସବୁବେଳେ ସୁସ୍ଥ ରହିବା ଆବଶ୍ୟକ ମନ ସୁସ୍ଥ ଥିଲେ ସବୁ ସୁସ୍ଥ ଏହି ପରି ଭାବରେ ଆମେ ତାଙ୍କଠୁ ଏଇ ସବୁ କଥା ଶିଖୁଛନ୍ତି